ଆମେ ଯେତେବେଳେ ପ୍ରଥମେ ରୋଷେଇ କରିବା ପାଇଁ ଯାଉ ପ୍ରଥମେ ଯେତେବେଳେ ଆମେ ରୋଷେଇ କରିବା ପାଇଁ ଯାଉ ସେଠାରେ ପହ ସେଠାରେ ରୋଷେଇ କରିବା ପାଇଁ ଆମକୁ କିଛି ନା କିଛି ବାସନ ଦରକାର ଯେତେବେଲେ ଆମେ କିଛି ଯେମିତିକି କିଛି ଯେମିତିକି ଅଣ୍ଡା ଅମଲେଟ୍ କରିବା ଅଛି ଅଣ୍ଡା ଅମଲେଟ୍ କରିବା ପାଇଁ ଆମକୁ ଯେମିତିକି ଦରକାର ବାସନ ଗୋଟିଏ ତାୱା ତାୱା ତାୱା ଆମକୁ ଯେମିତି ଅଣ୍ଡା କରିବା ପାଇଁ ଆମକୁ ତାୱାଟିଏ ଦରକାର ସେଥି ସେମିତି ଆମକୁ ଆଉ କିଛି ରାନ୍ଧିବା ପାଇଁ ଅନ୍ୟ ବାସନ ଦବା ଆମେ ଯେତେବେଲେ ରୋଷେଇ କରୁଁ ସେତେବେଲେ ଆମକୁ ଯଦି ଡ଼ାଲି ଡ଼ାଲି ରାନ୍ଧିବା ପାଇଁ ହୁଏ ତେବେ ଆମେ ଡ଼ାଲି ରାନ୍ଧିବା ପାଇଁ ଗୋଟିଏ ଗୋଟିଏ ବଡ଼ ପାତ୍ର ମାନେ ଗୋଟିଏ ବାସନ କାଷ୍ଟନ କାଷ୍ଟନର ଗୋଟିଏ ଯାହାକି ଯାହାକି ଆମେ କାଷ୍ଟନ୍ର କରେଇ ଯେମିତିକି କାଷ୍ଟନ୍ର କରେଇରେ ଆମେ ଡ଼ାଲି ରାନ୍ଧିଥାଉ ସେମିତି ଆଉ କିଛି ଆମକୁ ବାସନ ଦରଗା ଯେମିତି ଆମେ କେଟିଲି କେଟିଲି ଆମେ କ'ଣ ପାଇଁ ବ୍ୟବହାର କରୁ ଯେମିତିକି କେଟିଲିକୁ ଆମେ ଚାହା ଗୋଟିଏ ରେକ୍ଚିରେ ଚାହା ଚାହା ବନେଇ କରି ଆମେ ରୋଷେଇ ଘରେ ଆମେ ଯେମିତି କେଟିଲରେ ଚାହା ବନେଇଥାଉ ଚାହା ବନେଇବା ପାଇଁ ଆମକୁ କିଛି ପାଣି ଦରକାର ପାଣି ଆଣିବା ପାଇଁ ଗୋଟେ ଗ୍ଲାସ୍ ଦରକାର ଆଉ ଯେଉଁଥିରେ ଆମେ ଚାହା ଚାହା ବନେଇବା ଚାହା ବନେଇବା ଗୋଟେ ଡ଼େକ୍ଚି ଦରକାର ଡ଼େକ୍ଚିରେ ଆମେ ଯେତେବେଲେ ଚାହା ବନେଇବା ଚାହା ହୋଇସାରିବା ଚାହା ହେଇସାରିବା ତାକୁ ଗରମ ଯେମିତି ଗରମ ଥିବା ଗୋଟିଏ ପାତ୍ରରେ ରଖିବା ସେଇ ପାତ୍ର ପାତ୍ରଟି ହେଉଛି କେଟିଲି କେଟିଲି ଯେମିତି ଆମେ କି ଗୋଟିଏ ରୋଷେଇ ଘରେ ଯେମିତିକି କିଛି ସବୁ ଜିନିଷ ଥାଏ ଯେମିତିକି ଫଲମୂଲ ଧୋଇବା ପାଇଁ ଗୋଟିଏ ପନିପରିବା ଡ଼ାଲା ଯେମିତିକି ଆମେ ପାଣି ପିଇବା ପାଇଁ ଗ୍ଲାସ୍ ଯେମିତିକି ଆମେ ଯେମିତିି ବ୍ରେକ୍ଫାଷ୍ଟ୍ କରିବା ଗୁଟେ ଗୋଟେ ପ୍ଲେଟ୍ ଥାଏ ଆଉ ଯଦି ଆମେ କିଛି ଖାଦ୍ୟ ରଖିବା ପାଇଁ ବଡ଼ ବଡ଼ ପାତ୍ର ମଧ୍ୟ ରୋଷେଇ ଘରେ ସେମିତି ଗୁଟିଏ ଗୁଟିଏ ଆମେ ଓଡ଼ିଆମାନେ ମାନଙ୍କୁ ଯେ ରୋଷେଇ ରୋଷେଇ କରାହେଉଛିି ଗୃହିଣୀମାନଙ୍କର ଘର ସେଇଠାରେ ଲକ୍ଷ୍ମୀବାସ କରନ୍ତି ମଧ୍ୟ କହନ୍ତି ଯେ ଯେତେବେଲେ ଆମେ ରୋଷେଇ କରିବାକୁ ଚାହୁଁ ସେତେବେଲେ ଆମକୁ କିଛି ନା କିଛି ବାସନ ଦରକାର ଯେମିତି ଆମେ ତରକାରୀ ରାନ୍ଧିବା ତରକାରୀ ରାନ୍ଧିବା ଆମକୁ କ'ଣ କ'ଣ ଦେବା ଗୋଟିଏ କଷ୍ଟନ୍ର କରେଇ ଗୋଟିଏ ଚାମୁଚ ଆଉ ଗୋଟିଏ ପାଣି ଆଣିବା ପାଇଁ ଗୋଟିଏ ପାତ୍ର ପନିପରିବା ରଖିବା ପାଇଁ ଗୋଟିଏ ଡ଼ାଲା ସେମିତି କିଛି ଏତିକି ଆଉ ରୋଷେଇ କରିବା ସମୟରେ ଆପଣ ଆଉ ଆମେମାନେ ବାସନ ଏବଂ କେଟିଲିର ବ୍ୟବହାର କରିଥାଉ